ମାଉସୀ କେଉଁଠି ଥିଲେ ଏତେ ଦିନରୁ ଦେଖା ନାହିଁ ଦେଖାନାହିଁ ଏତେ ଦିନହେଲା କେଉଁଠି ଥିଲେ ଆଉ ଇଲେକ୍ସନ୍ କେମିତି ଚାଲିଛି ତମ ଆଡ଼େ

ଆମର ବି ତ ସେମିତି ଆଉ

ଏଥର ତ ଶଙ୍ଖ ଚିହ୍ନ ତ ଖାଲି ଏସ୍ ଏଚ୍ ଜି ମାମାନଙ୍କୁ ହିଁ ତ ଦେଉଛି ଆଉ

ଏକ ନବୀନ ପଟ୍ଟନାୟକ ବସ୍ ଦେଇଛି ପାଞ୍ଚ ଟଙ୍କିଆ ବସ୍ ପରା ଚାଲିଛି ଗାଁରେ ଗାଁରେ ତ ଏଇ ଇଲେକ୍ସନ୍ ସାରିଲା ପରେ ସବୁ ବନ୍ଦ ହୋଇଯିବ ଏଇ ଇଲେକ୍ସନ୍ ପୂର୍ବରୁ ଏମିତି ଦେଖି କିମିତି ଦେଖି ଚାହିଁକି ଦେବ ଦେବ ଯାହାକୁ ଦେବ ଦେଖି ଚାହିଁକି ତାହେଲେ ଏଥର କଂଗ୍ରେସକୁ ହିଁ ଦେବା ହଁ ହେବ ସମସ୍ତେ ଦେଲେ ହେବ ମୋଦୀ ବି ତ ସବୁ ଜିନିଷ ରେଟ୍ ବଢ଼ାଇ ଦେଲା ଚାଉଳଟା କେତେ ଚାଉଳଟା ଦେଲେ କ'ଣ ହେବ ପରିବା ରେଟ୍ଟା ଏତିକି ବଢାଇ ଦେଲା ଦେଖୁନ ସବୁ ପରିବା ପତ୍ର ଏ ସଉଦା ଯେତେ ସବୁ ତେଲ ଲୁଣ ସମସ୍ତେ କ'ଣ ଚାଷ କରି ପାରିବେ ନା ହେଉ ହେଉ ଦେଖି ଚାହିଁକି ଦେବା ହେଉ ମାଉସୀ ମୋର ଟିକେ କାମ ଅଛି ମୁଁ ଯାଉଛି ଆଉ